ଟ୍ରାକ୍ଟରମାନେ ବହୁତ ପ୍ରକାରେ ଅଛି ଯନ ଡିଅର ଅଛେ ଫୋର୍ ମହେନ୍ଦ୍ରା ଅଛେ ଫାର୍ମ ଅଛେ ସେ ଭିତରେ ଇ ତମର୍ ମହେନ୍ଦ୍ରା ଫୋର ହୁଇଲ୍ର ଭଲ୍ ସେନ ଭଲ ଭେଟା ଭୋଟ ଲାଗଲେ ଭଲ ଲୁଟା ମାନେ ସାପ୍ କର୍ସି ତାପରେ ଲଙ୍ଗଲ୍ ଲଗାଲେ ଭଲ୍ ଇଟା ଚାଷ୍ ବି ଭଲ୍ ହେସିଁ ତାପରେ ମାଟି କି ବେଶୀ ଖୋଲି ପାର୍ସି ଆରୁ ତାର ପାୱାର ବେଶୀ ଫୋର ହୁଇଲର୍ ର ମହେନ୍ଦ୍ରାର ସେ ଭଲ କାଦୁଅ ନେ ବି ଉଠେଇ ପାର୍ସି ଉଜନ ବି ବେଶୀ ଲୋଡ଼ ବି ଅଧିକ ଉଠାସି ଆରୁ ଭଲ୍ କରି ଟ୍ରାକ୍ଟର ପରା ସୁବିଧା ଅଛେ ତାପରେ ତେଲ୍ କମ୍ ପୋଡ଼୍ସି ଆର ସମୂହ ଚାଲସି ସାଉଣ୍ଡ ବି ବେଶୀ ନାଇଁ ହଏ ମହେନ୍ଦ୍ରା ଗାଡ଼ି ଫୋର ହୁଇଲର୍ ହେଲା ବୋଲେ ତ ପୁରା କାଦୁଅ ଫାଦୁଅ କାଦୁଅ କରାନେ କାଦୁଅ ଚକା ଲଗାଲା ବୋଲି କେ ବି ଏତେ କାଦୁଅ ନେ ବି କାଦୁଅ କରି ପାର୍ସି ଆର ଟ୍ରଲି ଲଗାଲେ ବି ଧାନ୍ କିଛି ପାର୍ସି ସବୁ ସୁବିଧା ହେସି